ଆମର ଗୋଟିଏ ବଗିଚା ଅଛି ମାନେ ଗୋଟେ ଫୁଲ ବଗିଚା ଅଛି ଆଉ ସେଇ ବଗିଚାର ଯତ୍ନ ମୋ ମା' ବହୁତ ଭଲ ଭାବରେ ନିଅନ୍ତି ଯେମିତିକି ଗଛ କୋଡ଼ା ଖୋସା ଶୁଖି ଯାଇଥିବା ପତ୍ରକୁ ଛିଣ୍ଡାଇ ଦିଅନ୍ତି ବାହାରକୁ କାଢ଼ି ଦିଅନ୍ତି ସେ ଗଛଠୁ ମାନେ ଗଛଠୁ ଅଲଗା କରିଦିଅନ୍ତି ଗଛକୁ ବହୁତ ଯତ୍ନ ନିଅନ୍ତି ମାଟିକି ମାଟି ଗଛର ମୂଳଟାକୁ ମାନେ କୋଡ଼ା ଖୋସା କରିକି ମଳା କରିକି ପାଣି ଦିଅନ୍ତି ଓ ପ୍ରତି ପନ୍ଦର କୋଡ଼ିଏ ଦିନକୁ ଥରେ ସେ ଯୋଉ ଜୈବିକ ସାର ଖତ ରାସାୟନିକ ସାର ଖତ ମାନେ ଗାଈ ଗାଈର ଖତ ହଉ ଏ ଛେଳି ଖତ ଏସବୁ ଗୁଡ଼ାକ ଆଣିକି ସେ ମାଟି ତଳେ ମାନେ ଗଛ ତଳେ ଦିଅନ୍ତି ଯାକି ଯାହାଦ୍ୱାରା ମାଟିର ଉର୍ବରତା ବୃଦ୍ଧି କରିବା ପାଇଁ ସେଇ ମାଟିର ଉର୍ବରତର ବୃଦ୍ଧି କରିବା ଦ୍ୱାରା ଗଛର ଗଛର ଉର୍ବରତା ଗଛର ମାଟିର ଉର୍ବରତା ବୃଦ୍ଧି କରିବା ଦ୍ୱାରା ଗଛ ସୁନ୍ଦର ଭାବରେ ବଢ଼ି ଥାଏ ଗଛ ବହୁତ ସୁନ୍ଦର ଭାବରେ ବଢ଼ିଥାଏ ଆଉ ଫୁଲ ବହୁତ ସୁନ୍ଦର ସୁନ୍ଦର ଆସେ ପାଣି ତା'ହେଲେ ପାଣି ବି ଅଧିକ ଦିଅନ୍ତି ମୋ ମାଆ ଖତ ବ୍ୟବହାର ଜୈବ ଖତ ବ୍ୟବହାର ଦ୍ୱାରା ଉଦ୍ଭିଦରେ ବହୁତ ଭଲ ଭାବରେ ଗଛ ବଢ଼ି ଥାଏ ବହୁତ ସୁନ୍ଦର ବି ଗଛ ଦେଖାଯାଏ ଫୁଲ ଗୁଡ଼ାକ ବି ବହୁତ ସୁନ୍ଦର ମାନେ ବଗିଚାଟା ବହୁତ ସୁନ୍ଦର ଲାଗେ ଯେମିତିକି ସବୁଜ ସବୁଜ ସବୁସୀମାରେ ଭରି ଭରପୁର ହେଲାପରିକି ଆମ ବଗିଚା ବହୁତ ସୁନ୍ଦର ଲାଗେ ଏହାର କାରଣ ମୁଖ୍ୟ କାରଣ ହେଉଛି ଜୈବିକ ସାରର ବ୍ୟବହାର ଏଇ ସାରା ବ୍ୟବହାର ଦ୍ୱାରା ହିଁ ବହୁତ ଭଲ ଲାଗେ ଯେଉଁଠିକି ସାର ବ୍ୟବହାର ହୋଇପାରିବ ନାହିଁ ସେଇ ବଗିଚାର ଗଛ ବୃଦ୍ଧି ହେବ ନାହିଁ କି ସୁନ୍ଦର ବି ଲାଗିବ ନାହିଁ ତେଣୁ ଜୈବିକ ସାର ବ୍ୟବହାର କରିକି ଉଦ୍ଭିଦ ବୃଦ୍ଧି କରନ୍ତୁ